ଆମର ଓଡ଼ିଶାର ନବରଙ୍ଗ ନବରଙ୍ଗପୁର ଜିଲ୍ଲା ଆମ ନବରଙ୍ଗପୁର ନବରଙ୍ଗପୁର ଜିଲ୍ଲାରେ ବହୁତ ପର୍ଯ୍ୟଟନସ୍ଥଳୀ ଅଛି ଯେ ଯେମିତି ତେନ୍ତୁଲି ଖୁଣ୍ଟି ବ୍ଲକ ବାବା ଘୁମ୍ରେଶ୍ଵର ମନ୍ଦିର ଯେମିତି ଡାଉଗାଁ ବ୍ଲକ କେଲିଆ ସେମିତି ଚନନ୍ଦରା ଅନେକ ଜିନିଷ ଅଛି ଆମ ଆମ ନବରଙ୍ଗପୁର ଜି ବୁଲିବା ପାଇଁ ସେଠି ବହୁତ ଖର୍ଚ୍ଚଦାୟକ ହେବ ନାହିଁ ଯେହେତୁ ତାଙ୍କର ଖର୍ଚ୍ଚ ଗାଡ଼ି ଟିକେ ଭଡ଼ା କରିବା ପାଇଁ ପଡ଼ିବ ସେଇ ଜାଗାରେ ତାଙ୍କେ ଖାଇବା ପାଇଁ ଟିକେ ଯେହେତୁ ପରିବାର ଆସିଛନ୍ତି ରୋଷେଇବାସ କରିବା ମଧ୍ୟ ସୁବିଧା ରହିଛି ଦୂରତା ମଧ୍ୟ ନବରଙ୍ଗପୁରରୁ ତିରିଶି ରୁ ତିରିଶି ମଧ୍ୟ ହବ ତିରିଶି ତଳେ ହିଁ ହବ ତା ମଧ୍ୟ ସ୍ୱତନ୍ତ୍ରତା ଅନେକ ସୁବିଧା ମଧ୍ୟ ଅଛି ବହୁତ କିଛି ଖର୍ଚ୍ଚ ହବ ନାହିଁ ଆମ ନବରଙ୍ଗପୁର ଆମ ଅଞ୍ଚଳରେ କିମ୍ବା ଆମ ନିକଟରେ ଥିବା ପର୍ଯ୍ୟଟନ ସ୍ଥାନକୁ ବୁଲିବା ପାଇଁ